ଓଡ଼ିଆ ଭାଷା ମୋତେ ବହୁତ ଭଲ ଲାଗେ ଆଉ କାରଣ ମୁଁ ଓଡ଼ିଶାରେ ଜନ୍ମ ମୁଁ ନିଜେ ହେଉଛି ଜଣେ ଓଡ଼ିଆ ଓଡ଼ିଶାରେ ଆମେ ବସବାସ କରୁ ମୁଁ ଯେହେତୁ ଓଡ଼ିଆ ମୋ ପରିବାର ପରିବାରରେ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ହୁଅନ୍ତି ତେଣୁ ଛୋଟରୁ ମୁଁ ସେଇ ଓଡ଼ିଆ ଭାଷା ଶିଖିଛି ଆଉ ଆମ ଭାଷା ଯେହେତୁ ଆମେ ଓଡ଼ିଆ ତ ପ୍ରତ୍ୟେକ ପ୍ରତ୍ୟେକ ବ୍ୟକ୍ତି ନିଜ ଭାଷାକୁ ସମ୍ମାନ ଦେବା ଉଚିତ ତେଣୁ ମୁଁ ଯେହେତୁ ଗୋଟେ ଓଡ଼ିଶା ରାଜ୍ୟର ଲୋକ ମୁଁ ଓଡ଼ିଶାରେ ବସବାସ କରେ ତେଣୁ ମୁଁ ମୋ ଓଡ଼ିଶା ଓଡ଼ିଆ ଭାଷାକୁ ସମ୍ମାନ କରେ ତେଣୁ ମୁଁ ମୁଁ କହେ ସମସ୍ତେ ନିଜ ନିଜ ଭାଷାକୁ ସମ୍ମାନ ଦେବା ଉଚିତ ଓ ଓଡ଼ିଆ ଭାଷା ବହୁତ ମିଠା ବହୁତ ମଧୁର ମୋତେ ମୋ ଭାଷା ବହୁତ ଭଲ ଲାଗେ